ନୃତ୍ୟ ହେଉଛି ଓଡ଼ିଶାର ମୁଖ୍ୟ ଭୂମିକା ଆମର ଓଡ଼ିଶାରେ ନୃତ୍ୟ ଭିତରେ ଓଡ଼ିଶୀ ନୃତ୍ୟ ମୁଖ୍ୟ ଆମର ଲୋକମାନେ ଏଠାରେ ନୃତ୍ୟ ଯଦି ନାଚ ଗି ନାଚ ଦେଖନ୍ତି ତା'ହେଲେ ତାଙ୍କ ମନରେ ଗୋଟେ ଉତ୍ସାହ ଜାଗ୍ରତ ହୁଏ ଏବଂ ଆଗ୍ରହ ସୃଷ୍ଟି ହୁଏ ଯେ ସେଇଠି ନାଚ ହେଉଛି ଆମେ ଦେଖିବାକୁ ଯିବା ଯାହାଦ୍ୱାରା ନାଚଟା ଦେଖିଲେ ମଣିଷର ଯଦି ଦୁଃଖ ଥାଏ ସେଇଟା ବି ଦୂର ହେଇଯାଏ ଆଉ ନାଚ ଦ୍ୱାରା ପିଲାମାନେ ବି ଶିଖିଥାନ୍ତି ନୃତ୍ୟଟା ଦେଖିଲେ ପିଲାମାନେ ଶିଖିଥାନ୍ତି ଏବଂ ନାଚ ମାଧ୍ୟମରେ ବହୁତ କିଛି ଶିକ୍ଷା ବି ପାଇଥାନ୍ତି ତା' ଦେହରେ ଆମର ଥାଏ ଯେଉଁ ଲୋକନାଟ୍ୟ ଏସବୁ ବହୁତ ପ୍ରକାର ନାଟ ଅଛି ଆମର ଆଦିବାସୀ ଏରିଆରେ ଢେମସା ନାଟ ଅଛି ସେଇ ଢେମସା ନାଟରେ ତାଙ୍କର ଯେଉଁ ବାଦ୍ୟଯନ୍ତ୍ର ଯେଉଁ ଭଲ ତାଙ୍କର ପ୍ରକୃତ ଭାଷାର ଆଦିବାସୀ ଭାଷାର ଗୀତ ଏସବୁ ଶୁଣି ଲୋକମାନଙ୍କ ବହୁତ ମନୋରଞ୍ଜନ ହୋଇଥାଏ ଆଉ ଲୋକମାନେ ଏହାକୁ ବହୁତ ଭଲ ପାଆନ୍ତି ମଧ୍ୟ ଆଉ ଆମର ଓଡ଼ିଶାରେ ଯେଉଁ ନା ନୃତ୍ୟ ହେଉଛି ସେ ନୃତ୍ୟକୁ ଦେଖିବା ପାଇଁ ଆମ ଲୋକମାନେ ଧାଡ଼ି ବାନ୍ଧିକି ଯାଆନ୍ତି କାହିଁକି ଏହି ନାଚଟା ସମସ୍ତିଙ୍କ ଉପରେ ପ୍ରଭାବ ପକାଇ ଥାଏ ଏବଂ ନାଚ ଦ୍ୱାରା ଜଣେ ଯଦି ରୋଗୀ ଲୋକ ଥାଏ ତାକୁ ମନକୁ ମଧ୍ୟ ଚଞ୍ଚଳ କରିଦିଏ ସେ ଶୀଘ୍ର ଟିକେ ମୁଁ କେମିତି ଭଲ ହେବି ଏଇ ନାଚଟା ଦେଖିବି ଏବଂ ଏ ଏ ନାଚଟା ପିଲାମାନଙ୍କ ଉପରେ ବହୁତ ଭଲ ଉପଚାର ହୋଇଥାଏ କାହିଁକି ନାଚଟା ଦେଖି ସେମାନେ ଶିଖନ୍ତି ଏବଂ ଜାଣନ୍ତି ଯେ ନାଚ ଆମର ଓଡ଼ିଶାର କେତେ ମୁଖ୍ୟତା ଅଛି